ହ୍ୟାଲୋ ହଁ ଆଉ ଆମ ଘର ଗୋଟେ ଚାକରାଣୀଟେ ଦରକାର ଥିଲା ଆପଣ ଆସିପାରିବେ କି ଆପଣଙ୍କ କାମ ଆମେ ପନ୍ଦର ଦିନ ରହୁନୁ ମୋର ଜବ୍ ଅଛି ବାଙ୍ଗାଲୋରରେ ମୁଁ ପନ୍ଦର ଦିନ ରହି ପାରିବିନି ତ ବାପା ମାଆ ସବୁ ବୁଢ଼ା ବୁଢ଼ୀ ହେଇଗଲେଣି ନା ଆପଣ ଟିକେ ତାଙ୍କର ଗୋଡ଼ ଫୋଡ଼ ମାଲିସ୍ କରିଦେଇଥାନ୍ତେ ତେଲ ଲଗାଇକି ମେଡ଼ିସିନ୍ ଖାଇପାରିବେନି ଟିକେ ମେଡ଼ିସିନ୍ ଖୁଆଇ ଦେଇଥାନ୍ତେ ଆଉ ରୋଷେଇ ଫୋଷେଇ ଯାହା ଟିକେ କରିଦେଇଥନ୍ତେ ବାସ୍ ପନ୍ଦର ଦିନ ତା'ପରେ ପଳାଇ ଆସିବି ମୁଁ ଓହୋ ଆପଣ କେତେ ଟଙ୍କା କହୁଛନ୍ତି କି ସାଲାରି ହଉ ଠିକ୍ ଅଛି ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ପନ୍ଦର ଦିନ ଆପଣ ପନ୍ଦର ହଜାର ଟଙ୍କା କହୁଛନ୍ତି ତ ହଁ ସେ ଟିକେ ବହୁତ ଆପଣ କିଛି ହେବନି ଆପଣ ତ ଖାଲି କାମ ଟିକେ କରିଦେବେ ଆଉ ତାଙ୍କ ମେଡ଼ିସିନ୍ ଟାଇମ୍ରେ ମେଡ଼ିସିନ୍ ଦେଇଦେବେ ତ ଆପଣ ମେଡ଼ିସିନ୍ ତାଙ୍କ ରାଗ କଣ୍ଟ୍ରୋଲ୍ର ମେଡ଼ିସିନ୍ ବି ଅଛି ସେଇଠି ଗୋଟେ ରେଡ଼୍ କଲର ଡବାଟା ଆପଣ ତାଙ୍କୁ ଦେଇଦେବେ ଆପଣ ଆସିକି ସାତ ତାରିଖରୁ ଜଏନ୍ କରିବେ ଆପଣ ସାତ ତାରିଖରୁ ଆସିକି ଜଏନ୍ କରିବେ ହଁ ସାତ ତାରିଖରୁ ପନ୍ଦର ଦିନ କଲେ ଆମେ ପନ୍ଦର ଦିନରେ ମୁଁ ପଳାଇ ଆସିବି ସେଠୁ ତା'ପରେ ମୁଁ ଆପଣଙ୍କୁ ପଇସାଟା ଦେଇଦେବି ନା ଆପଣଙ୍କୁ ଆଡ଼ଭାନ୍ସ ଦରକାର ପନ୍ଦର ହଜାର କହିଲେ ବା ଆପଣ ପନ୍ଦର ଦିନକୁ ହଁ ତ ଆଉ ଆଡ଼ଭାନ୍ସ ଦରକାର ଆପଣଙ୍କୁ ନା ଆସିଲେ ଏକାଥରେ ପନ୍ଦର ଦିନର ଦେଇଦେବି ହଉ ହଉ ଠିକ୍ ଅଛି ମୁଁ କହିଦେବେ ଆଉ ଯଦି ବି ସେମିତି ହୁଏ ତ ମେଡ଼ିସିନ୍ ଅଛି ଟିକେ ଦେଇଦେବେ ଆପଣ ହେଲା ହଁ ହଁ ଠିକ୍ ଅଛି ହଉ ଆଉ କ'ଣ ଆଉ କ'ଣ କିଛି ବୁଝିବାର ଥିଲା କି ଆଉ କିଛି କାମ ଆଉ ତାଙ୍କର କପଡ଼ାଗୁଡ଼ାକ ସବୁ ନହେଲେ ୱାଶିଂମେସିନ୍ରେ ସେଠି ପକାଇ ଦେଇଥିବେ ଆଜ୍ଞା ଆଜ୍ଞା ଠିକ୍ ଅଛି ହଉ ଆଜ୍ଞା ଆଜ୍ଞା